ଓଡ଼ିଆ ଭାଷାରେ କିଛି ଅନେକ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଅଛି ଯାହା ଅଳଙ୍କାର ଯାହା ସାହିତ୍ୟକୁ ଚିତାକର୍ଷକ ମନମୁଗ୍ଧ କରିଥାଏ ଅଳଙ୍କାର ଯତିପାତ ଛନ୍ଦ ଇତ୍ୟାଦି ସାହିତ୍ୟକୁ ଯଥା ପାଲା ଦାସକାଠିଆରେ ଆଦି ଲୋକମାନଙ୍କୁ ବୁଝେଇବା ଓ ସରଳ ସୁନ୍ଦର କରିବାରେ ଲୋକମାନଙ୍କୁ ଚିତାକର୍ଷକ କରିବାରେ ଏହାକୁ ଲୋକମାନେ ବ୍ୟବହାର କରିଛନ୍ତି ତେଣୁ ସାହିତ୍ୟ ହେଉଛି ଏକ ମୌଳିକର ଏକ ବୈଶିଷ୍ଟ୍ୟ ଅଙ୍ଗ ତେଣୁ ସାହିତ୍ୟରେ ଆମକୁ ଭଲ ଲାଗେ ଅଳଙ୍କାର ଯତିପାତ ଛନ୍ଦ ଓ ରମଣୀୟ ଚିତାକର୍ଷକ କଥା ଓ ସୁମଧୁର ବର୍ଣ୍ଣ ତେଣୁ ଆମେ ସାହିତ୍ୟକୁ ଭଲ ପାଇଥାଉ